ହଁ କୁହନ୍ତୁ ବଡ଼ ଟା କି ଛୋଟ ଟା ଓ ବୋଲେ କୋଉ କାମ ପାଇଁ ପୂଜା ପାଇଁକି ପାଣି ରଖିବେ ହଁ ଦୀପ ବି ଅଛି ଆପଣ କେତେଟା ଦରକାର କେତେ ପିସ୍

ହଁ ହଁ ଛୋଟ ଟା ବି ଅଛି ମାଟି ହାଣ୍ଡି ବଡ଼ ଟା ବି ଅଛି ତାପରେ ଦୀପ ବି ହଁ ଦାମ୍ ବଡ଼ଟା ଆପଣଙ୍କ ଶହେ ଟଙ୍କା ଆସିଯିବ ଆଉ ଛୋଟଟା କେତେ ଛୋଟ ବେଲେ ପୁରା ଛୋଟ ସେମିତି ତିରିଶ ଚାଳିଶ ପଚାଶ ଷାଠିଏ ସବୁ ରକମ ର କେତେ ଦରକାର ବୋଲେ କୋଉଟା କେତେ ଆପଣଙ୍କ କେତେ ଦରକାର ସେଇ ହିସାବରେ ରେଟ୍ ସବୁ ଆପଣ କେତେ ଦରକାର ସେଇ ହିସାବରେ ନା ଆପଣଙ୍କୁ ବେଶୀ ନେଲେ ଆପଣଙ୍କ ରେଟ୍ ଟିକେ କମ୍ ଥିବ ନା ଏବେ ଆପଣ

ଦାମ୍ ବେଲେ ଆପଣଙ୍କର ସେଇଟା ଦଶଟା ଆପଣଙ୍କୁ ଯୋଉ ଦଶଟା ଲେଖାଁ ସେ ବଡ଼ ହାଣ୍ଡି ସେଇଟା ଆପଣଙ୍କ ପାଇଁ ଅସି ଟଙ୍କା ଲାଗିବ ଆଉ ଛୋଟ ଟା କହୁଛନ୍ତି ବେଲେ ସେ ଆପଣଙ୍କୁ ଚାଳିଶ ଟଙ୍କା ଟା ଅଛି ମୁଁ ତିରିଶ ଲଗେଇକି ଦେଇଦେବି ସେଟା ଦଶଟା ଆଉ ଦୀପ ସେମିତି ପିସ୍ ପଡ଼ିବ ପାଞ୍ଚ ଟଙ୍କା ଲେଖାଁ ଶହେ ଆଉ ସେ ସରା ପଡ଼ିବ ଆପଣଙ୍କୁ ସେଇଟା ଅଶୀ ଟଙ୍କା ଲେଖାଁ କେବେ ଦରକାର ଆପଣଙ୍କୁ ହଁ ହଁ ଆପଣଙ୍କ ଘରେ ପୂଜା ଅଛି କି ପୂଜା କି କାଳି ପୂଜା

ଆଉ କିଛି ଦରକାର ନାହିଁ କି ବଡ଼ ହାଣ୍ଡି ଛୋଟ ବଡ଼ ଛୋଟ ଛୋଟ ବହୁତ ପ୍ରକାରର

ହଁ ଖରା ଦିନେ ବଡ଼ ହାଣ୍ଡି

ହଁ ଆପଣଙ୍କ ପାଇଁ ଏ ସବୁ ବନେଇକି ରଖିବି ଆପଣ ଗୋଟେ ଗାଡ଼ି ଧରିକି ଆସିଲେ ନେଇ ହେବ କି ମାଠିଆ ହାଣ୍ଡିଗୁଡ଼ା ହଁ ଗାଡ଼ି ଧରିକି ଆସିଲେ ଆପଣ ନେଇ ଯାଇପାରିବେ ଦଶ ଦଶ ପିସ୍ ଦଶ ପିସ୍ ଦୁଇଶହ ଶହେ ହଁ ସେଇଟା କେତେ କହିଥିଲେ ଆପଣ ଦୀପ ଶହେଟା ଉଁ ହୁଁ ହଉ ଠିକ୍ ଅଛି ମୁଁ ରଖିଦେବି କୋଡ଼ିଏ ତାରିଖ ଦରକାର ତ ମୁଁ ରଖିଦେବି ଆପଣ ଫୋନ୍ କରିକି ଆସନ୍ତୁ